ଭାରତରେ ବିଭିନ୍ନ ସ୍ଥାନରେ ଝିଅମାନଙ୍କୁ ଯୋଉ ଶିକ୍ଷାପାଇଁ ପ୍ରୋତ୍ସାହିତ କରିବା ପାଇଁ ଲାପ୍ଟପ୍ ସାଇକେଲ୍ ଦିଆଯାଉଛି ସେ ଯୋଜନା ବହୁତ ଜାଗାରେ କାମ କରୁଛି ଯଦି ସରକାର ଠିକ୍ ଅଛନ୍ତି ସେ ଜାଗାରେ ସରକାର ମାନେ ଦେଉଛନ୍ତି ସାହାଯ୍ୟ କରୁଛନ୍ତି କାମ କରୁଛି କିଛି ଜାଗାରେ ବି ସେଇ ପଇସାକୁ ହଡପ୍ ବି ହେଉଛି କାମ କରୁ ନାହିଁ ତ ତା'ର କାରଣ ତ ଆଜି ପର୍ଯ୍ୟନ୍ତ ଆମେ ଜାଣିନୁ ଯେହେତୁ ଆମେ ରାଜନୀତି କ୍ଷେତ୍ରରେ ନାହିଁ କିନ୍ତୁ ସେ ମୁଁ ତା'ର ମେରିଟସ୍ ଆଉ ଡିମେରିଟସ୍ ବିଷୟରେ କହୁଛି ଯୋଉଟାକି ଦେବା ତ କିଛି ଜାଗାରେ ଭଲ କାହିଁକିନା ଯୋଉ ଗରୀବ ପିଲାମାନେ ଏସବୁରୁ ବଞ୍ଚିତ ହେଉଛନ୍ତି ବା ସ୍କୁଲ୍ କୁ ଯିବାପାଇଁ ଅସୁବିଧା ହେଉଛି ସେ ସାଇକେଲ୍ ଟା ତାଙ୍କ ପାଇଁ ଜରୁରୀ କିମ୍ବା ଲାପ୍ଟପ୍ ଟା ଦରକାର ଯୋଉଠି ଦେଉଛନ୍ତି ଭଲ କିନ୍ତୁ କିଛି ଜାଗାରେ ମୁଁ ଭାବୁଛି ଏହାଦ୍ଵାରା ପିଲାଙ୍କର କେବଳ ଲୋଭ ବଶୀଭୂତ ହେଇଯାଇ ପଡୁ ହେଇ ପଡୁଛନ୍ତି ଏବଂ ପଢ଼ାପଢ଼ିରେ ସେତିକି ଧ୍ୟାନ ବି ଦେଉ ନାହାନ୍ତି କିଛି ଜାଗାର ପଢ଼ାପଢ଼ି କୁ ବି ଇମ୍ପୋର୍ଟାନ୍ସ ଦେଉଛନ୍ତି ଯାହାଫଳରେ ସେମାନେ ଭଲ ପାଇବେ ପୁରସ୍କାର ପାଇବେ ସାଇକେଲ୍ ଲାପ୍ଟପ୍ ଭଳିଆ ପୁରସ୍କାର ପାଇବେ ବୋଲି କିନ୍ତୁ ଏ ସବୁ ସତ୍ତ୍ୱେ ଯଦି ଆମେ ଟିକେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେବା ସରକାର ହେଉ ବା ବିଭିନ୍ନ ଶିକ୍ଷକ ଶିକ୍ଷୟତ୍ରୀ ହୁଅନ୍ତୁ ବା ଯେକୌଣସି ଶିକ୍ଷା କ୍ଷେତ୍ରରେ ଯେଉଁମାନେ ବି ଅଛନ୍ତି ସେମାନେ ଯଦି ଟିକେ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ଶିକ୍ଷା ର ପ୍ରଗତି ଆଡ଼କୁ କେମିତି ଆ ଅଗ୍ରସର ହେବ କିମ୍ବା ଝିଅମାନେ କେମିତି ନିଜ ଗୋଡ଼ରେ ଛିଡ଼ା ହେବାପାଇଁ ଚେଷ୍ଟା କରିବେ ନିଜେ ନିଜର ନିଜେ ନିଜର ପଇସା ରେ ଲାପଟପ୍ ବା ସାଇକେଲ୍ କିଣିବା ପାଇଁ ସକ୍ଷମ ହେଇପାରିବେ ସେ ପାଇଁ ଯଦି ଯଥା ସମ୍ଭବ ଚେଷ୍ଟା କରିବେ ତ ମୋ ମତରେ ସେଇ ଟା ବେଶୀ ଭଲ ହୁଅନ୍ତା